କରୁଣା ହବା ସମୟରୁ ଆମ ଗାଁରେ ଯେତେକ ବାହାରେ ଥିଲେ ଯେଉଁ ପିଲା ଯେତକ ଆମେ ସବୁ ବାହାରେ ଯାଇକି ଖଟୁଥିଲୁ ଦି ପଇସା ରୋଜଗାର କରୁଥିଲୁ ଘରକୁ ପଠାଉଥିଲୁ କରୁଣା ହେବାରୁ ଘରକୁ ପଳାଇଆସିଲୁ ଘରକୁ ପଳାଇଆସିଲାଠୁ ଘରେ ବସିରହିଲୁ ଘରେ ବସିରହିଲାଠୁ ଖାଇବା ପିଇବା ଠୁ ଅସୁବିଧାଠୁ ଛୁଆପିଲା ଲଗାଇବା ପିନ୍ଧିବା ସ୍କୁଲ ଯିବା ୟେ ତ ସ୍କୁଲ ପାଠ ପଢ଼ିବା ଟ୍ୟୁସନ ଫ୍ୟୁସନ ସବୁ ବନ୍ଦ ହୋଇଗଲା ସ୍କୁଲ ବି ବନ୍ଦ ହୋଇଗଲା ଛୁଆ ବି ପାଠ ପଢ଼ିଲେନି ମୂର୍ଖ ହେଲେ ଆମେ ନିଜେ ଚଳିବାକୁ ବି ଖାଇବାକୁ ବି ବାହାରକୁ ଯାଇକି କଣ ଗୋଟେ ଜିନିଷ ଆଣିପାରିଲୁନି ପଇସା ତ ଅଭାବ ହେଲା କେଉଁଠୁ ଆଣିବୁ ଲାଷ୍ଟରେ ମୁଲପାଣି କରି ଯାଇକି ୟା କତିରେ ମୁଲ କରି ଟଙ୍କା ଦୁଇ ଶହ ଅଢେଇଶହ ତିନିଶହ ଯିଏ ଯାହା ଦେଲା ସେତିକିରେ ଆଣି ଘର କୁଟୁମ୍ବ ପୋଷି ବହୁତ ଅନୁତାପ କରି ବହୁତ କୁଟୁମ୍ବ ପୋଷି ଖରାପ ପରିସ୍ଥିତିରେ ପଡ଼ି ବହୁତ ଅସୁବିଧାରେ ଚଳି ବହୁତ ୟେ କରିକି ତାପରେ ଦୁଃଖ କଷ୍ଟ କରିକି ମୁଲପାଣି କରିକି ଛୁଆପିଲା ପୋଷିକି ଘର ଦ୍ୱାର ଚଳେଇକି ନିଜର ତ କୁଟୁମ୍ବ ମେଣ୍ଟେନ କରିକି ଯୁଆଡୁ ଯେମିତି ଯାହା ଯେମିତି ପଇସା ଇଏ କଲୁ ଯାହା ବାହାରେ ରହୁଥିଲୁ ହଁ ପାଞ୍ଚ ଟଙ୍କା ଦଶ ହଜାର କୋଡ଼ିଏ ହଜାର କମାଉଥିଲୁ କମ୍ପାନୀମାନଙ୍କରୁ ସେଇଟା ଘରକୁ ପଠାଉଥିଲୁ ଘରେ ଆରାମରେ ଖାଉଥିଲେ ଆମେ ବି ଆରାମରେ ଖର୍ଚ୍ଚ କରି ଚଳୁଥିଲୁ ସେ ସୁବିଧା ଆଉ ହେଲାନି କରୁଣା ହେବାର ପରେ ଯେଉଁ ପରିସ୍ଥିତି ଆସିଲା ସେ ସବୁ ବହୁତ ଜଟିଳ କାହିଁକି ନା ଘରୁ ବାହାରି ପାରିଲୁନି ଘରୁ ଯାଇକି ବାହାରେ ସିନା ପଇସା ପଠାଇଲେ ଘର ଚଳିବ